ହଁ ଆମ ପାଖ ସ୍ଥାନୀୟରେ ଏସ୍ ବି ଆଇ ବ୍ୟାଙ୍କ୍ ଅଛି ସଙ୍ଘ ମାଧ୍ୟମରେ ଲୋନ୍ ଆଣିଲୁ ଲୋନ୍ ଆଣି ସାରିଲାପରେ କିଛି ବ୍ୟବସାୟ କଲୁ ବଡ଼ି ପାମ୍ପଡ଼ ଧୂପକାଠି ଏସବୁ କରିକିନା କିଛି ଉତ୍ପାଦନ ହେଲା ଉତ୍ପାଦନ ହେଲାପରେ ଆମ ଘର ପରିବାର ବି ଭଲସେ ରହିଲେ ଆଉ କିଛି ଆଗକୁବି ଆହୁରି କିଛି କରିବାପାଇଁ ବି ଇଚ୍ଛା ଲାଗୁଛି ଆଉ ସେଇଟା କରିକିନା ବହୁତ ଖୁସି ବି ଲାଗୁଛି ଆଉ ଯେ ଆମେ ଆହୁରି କେମିତି ସେଇଟା କରିସାରିଲାପରେ ଆହୁରି ବି ଆଗକୁ କିଛି କରିବୁ ଆଉ